ହଁ ଭାରତର ଫ୍ୟାସନ୍ ବିଷୟରେ ମୁଁ କହିବାକୁ ଚାହିଁବିକି ପୂର୍ବ କାଳରେ ଯେଉଁ ସବୁ ପୋଷାକ ପିନ୍ଧୁଥିଲେ ଆଜିକାଲି ଆଉ ସେହିପରି ପୋଷାକ ପିନ୍ଧିବାକୁ ଲୋକମାନେ ପସନ୍ଦ କରୁନାହାନ୍ତି